ହଁ ମୁଁ ଗଲା ସପ୍ତାହରେ ଏକ ଏଲକୋ ସାଇନ୍ର ପେନ୍ କିଣିଥିଲି ସେ ପେନ୍ଟି ଭଲ ଚାଲୁଛି ଏବଂ ମୋ'ର ଏହି ପେନ୍ଟି ସରିଲେ ମୁଁ ଆଉ ଥରେ ମଧ୍ୟ ଦୋକାନ ଗଲେ ଏହି ପେନ୍ କିଣିବି